ମୋତେ ହିନ୍ଦୀରେ ପୁରୁଣା ଗାୟକ ଯେମିତିକି କୁମାର ସାନୁ କିଶୋର କୁମାର ଓ ବର୍ତ୍ତମାନର ଅରିଜିତ ସିଂ ଏମାନଙ୍କର ଗୀତ ସବୁ ବହୁତ ଭଲ ଲାଗିଥାଏ ଓ ସେ ତାଙ୍କ ଗୀତର ଅନେକ ଅର୍ଥ ଥାଏ ଓ ଧୀରେ ଧୀରେ ବାଜୁଥିବାରୁ ମୋତେ ଶୁଣିବାକୁ ବେଶ୍ ଆନନ୍ଦ ମିଳିଥାଏ ଓ ପସନ୍ଦ ଆସିଥାଏ କାରଣ ଆଜିକାଲି ସବୁ ଡି ଜେ ଧୂମ ଧଡ଼ାକା ସବୁ ଗୀତ ବାହାରୁଛି ଓ ଲୋକମାନେ ଶୁଣୁଛନ୍ତି ଯାହାକୁ ଅତ୍ୟଧିକ ଶବ୍ଦ ବା ବାଜାର ପ୍ରୟୋଗ କରି ତାହା ଆମ କାନ ପକ୍ଷେ ହିତକର ନୁହେଁ ଏବଂ ସେଥିରେ କୌଣସି ଅର୍ଥ ବି ନଥାଏ ତେଣୁ ଏଇ ସବୁ ଗାୟକ ଓ ସେମାନଙ୍କର ସଙ୍ଗୀତ ମୋତେ ବେଶ୍ ପସନ୍ଦ ଆସିଥାଏ ଓଡ଼ିଆରେ ସେମିତି ଆମର ଅକ୍ଷୟ କୁମାର ଓ କୁମାର ସାନୁ ବି ଅନେକ ଗୀତ ଓଡ଼ିଆରେ ଗାଇଛନ୍ତି ସେମାନଙ୍କର ଗୀତ ସବୁ ମୋତେ ପସନ୍ଦ ଓ ଆମର ଜଣେ ଭଲ ସଙ୍ଗୀତ ନିର୍ଦ୍ଦେଶକ ଓଡ଼ିଆରେ ପ୍ରେମାନନ୍ଦ ଏମାନଙ୍କର ଗୀତ ବେଶ୍ ପସନ୍ଦ ଆସିଥାଏ ମୁଁ ଅନେକ ସମୟରେ ଶୁଣିବାକୁ ପସନ୍ଦ ମଧ୍ୟ କରିଥାଏ